ମାଛ ଧରିବାକୁ ଯିବାବେଳେ ପ୍ରଥମେ ଆମେ ମାଛର ଉପକରଣ ବିଷୟରେ ଜାଣିବା ନିହାତି ଦରକାର ପ୍ରଥମେ ଦେଖିଲ ନଦୀରେ ଯଦି ମାଛ ମାରିବାକୁ ଯିବା ତେବେ ନଦୀରେ ବଡ଼ ବଡ଼ ମାଛ ଥାଆନ୍ତି ତାଙ୍କୁ ଧରିବା ପାଇଁ ହେଲେ ନିହାତି ରୂପେ ଜାଲ ଦରକାର ଏବଂ ଜାଲ ମଧ୍ୟ ଆଜିକାଲି ବିଭିନ୍ନ ପ୍ରକାରର ମିଳୁଛିି ଜାଲ ସହିତ ଆହୁରି ମଧ୍ୟ କି ମଧ୍ୟ କେତେକ ଲୋକ ସଉକରେ ବନସି ଇତ୍ୟାଦି ସାଥିରେ ମାଛ ମାରନ୍ତି କିନ୍ତୁ ଯେଉଁମାନେ କୈିବର୍ତ୍ତ ସମାଜର ସେମାନେ ମାଛ ଧରାକୁ ଯିବା ଗଲେ ନିଶ୍ଚିତ ରୂପେ ଜାଲକୁ ବ୍ୟବହାର କରନ୍ତି ସେମିତି ଜାଲ ନଦୀରେ କିମ୍ବା ଗଭୀର ଜଳକୁ ଯିବାକୁ କଲେ ନିହାତି ରୂପେ ଡଙ୍ଗା ଦରକାର ଏବଂ ଡଙ୍ଗା ମଧ୍ୟ ସେମିତି ଯିବ ନାହିଁ ତା' ପାଇଁ ନିହାତି କାତ ଆହୁଲା ଇତ୍ୟାଦି ଦରକାର ଗରାଳ ପ୍ରଥମେ ଦେଖିବା ଯେ ଜାଲ ଠିକ୍ ଅଛି କି ନାହିଁ କିମ୍ବା କେଉଁଠି ଫାଟିଯାଇଛି ଯଦି ଫାଟି ଯାଇଥିବ ତେବେ ତାକୁ ନିଶ୍ଚିତ ରୂପେ ମରାମତି କରିଦେବା ଏବଂ ଯାହା ଯେମିତି ସେଥିରୁ ଗୋଟେ ମାଛ ବି ବାହାରକୁ ଯାଇପାରିବେ ନାହିଁ ପ୍ରଥମେ ଧ୍ୟାନ ଦେବା ତା'ପରେ ଡଙ୍ଗାର ଉପକରଣ ଡଙ୍ଗା କାତ ଆହୁଲା ଠିକ୍ ଅଛି କି ନାହିଁ କିମ୍ବା ଶକ୍ତ ଅଛି କି ନାହିଁ ପ୍ରଥମେ ଦେଖି ନେବା କାହିଁକି ଯଦି ସେତେବେଳେ ନଦୀ ମଧ୍ୟରେ ଯଦି ତାହା ଖରାପ ହୋଇଯାଏ ଯେତେବେଳେ ଆମେ କୂଳକୁ ଆସିପାରିବା ନାହିଁ ସେମିତି ତା'ପରେ ବନସି କିଛି ଲୋକ ଅଛନ୍ତି ସଉକରେ ସେମାନେ ବନସିରେ ମାଛ ଧରିବାକୁ ଯାଆନ୍ତି ସେମାନେ ମୋତେ ଦେଖି ଯେ ଚାରା ଠିକ୍ ଅଛି କି ନାହିଁ କିମ୍ବା ସେ ବନସି କଣ୍ଟାଟି ଠିକ୍ ଅଛି କି ନାହିଁ ତାହା ଦେଖିବା କଥା ଆଗକାଳ ଯୁଗରେ ନଦୀ ନାଳକୁ ଡଙ୍ଗା ସାହାଯ୍ୟରେ କିମ୍ବା ନିଜେ ଚାଲି ଚାଲି ଯାଇକି ମାଛ ମରିଥିଲେ ଏବେ କିନ୍ତୁ ତାହାର ରୂପ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଚି ଏବେ ଲୋକର ଟ୍ରଲର୍ ସାହାଯ୍ୟରେ ବିଭିନ୍ନ ପ୍ରକାର ଜାଲ ମେସିନ୍ ତିଆରି ଜାଲ ସାହାଯ୍ୟରେ ମାଛ ମାରିବା ଯାଉଛନ୍ତି ଆଗ ଯେତେବେଳେ ମାଛ ମାରୁଥିଲେ ସେମାନେ କମ୍ ମାଛ ପାଇକି ଚଳି ଯାଉଥିଲେ କିନ୍ତୁ ଏବେ ମାଛର ଅଧିକ ଆବଶ୍ୟକତା ପଡ଼ୁଛି ସେଥିପାଇଁ ବିଭିନ୍ନ ଆଧୁନିକ ଉପକରଣ ଧରିକି ମାଛ ମାରିକି ଯାଆନ୍ତି ଏବଂ ଅଧିକ ମାଛ ଆଣିକି ନିଜର ଅଧିକ ଅଧିକ ପଇସା ବିକି ନିଜର ପରିବାର ପ୍ରତିପୋଷଣ କରିପାରନ୍ତି